ଆପଣ ପୋଷ୍ଟ୍ ଅଫିସ୍ରୁ କହୁଛନ୍ତି କି ଏ ଯେଉଁ ପିଲାମାନେ ବାହାରେ ଅଛନ୍ତି ଓଡ଼ିଶା ବାହାରେ ତାଙ୍କ ପାଇଁ କିଛି ଜିନିଷ ମୁଁ ପାର୍ସଲ୍ କରିବାକୁ ଚାହୁଁଛି ପଠାଇବି ତ ଆଉ ଇଏ ଏସିଟା ପଠାଇଲେ ପୁଅ ପାଖକୁ ନା କେତେ ଟଙ୍କାରେ ହେବ

ହଁ ହଁ

ଆଜ୍ଞା ଆଉ ପୁଅ ପାଇଁ ଏସିଟା ପଠାଇବି ସେ ମହାରାଷ୍ଟ୍ର ବମ୍ୱେ ବମ୍ୱେ ପଠାଇବି ଆଉ ଝିଅ ପାଇଁ ଡ୍ରେସ୍ ପଠାଇବି ଡ୍ରେସ୍ ପଠାଇବି ଆଉ ଦୁଇ ତିନିଟା ଜାଗାକୁ ପଠାଇବି ବମ୍ୱେ ରାଜସ୍ଥାନ ଆଉ ଏଇଠି ହାଇଦ୍ରାବାଦ

ହଁ ହଁ ଅ ସ୍ପିଡ଼୍ ପୋଷ୍ଟ୍ଟା ଯେଉଁଟା ଅ ହ ଅ ହ ଅହ ଅ ହ ହେଉ ଠିକ୍ ଅଛି ଆଉ ହେଉ ଆପଣ ମୁଁ ଯାଇ ପହଞ୍ଚିବି ଆପଣଙ୍କ ପାଖରେ ଆଉ ବୁଝିଲେ ମୋର ଟିକେ ଅର୍ଜେଣ୍ଟ୍ ଦରକାର ଅର୍ଜେଣ୍ଟ୍ ସ୍ପିଡ଼୍ ପୋଷ୍ଟ୍ କଲେ ଠିକ୍ ହେବ ହେଲା କି ହଁ ସ୍ପିଡ଼୍ ପୋଷ୍ଟ୍ କଲେ ପିଲାମାନେ ଟିକେ ଜଲ୍ଦି ପାଇଯିବେ ନା ତାଙ୍କର ବି ଦରକାର ଅର୍ଜେଣ୍ଟ୍ ହଁ ହଁ ହଁ ହେଉ ହଁ ହେଉ ହଁ ହଁ ଠିକ୍ ଅଛି